ଓଡ଼ିଶାର ଆଞ୍ଚଳିକ ଭାଷା ଓଡ଼ିଆ ଏଠି ଲୋକମାନେ ପ୍ରାୟତଃ ଓଡ଼ିଆ ଭାଷାକୁ ବୁଝି ପାରନ୍ତି ଏବଂ ଓଡିଆରେ ମଧ୍ୟ କଥାବାର୍ତ୍ତା କରି ପାରନ୍ତି ଏଠାରେ ଗଣମାଧ୍ୟମ ମାନେ ଟିଭି ପୋଗ୍ରାମରେ ଏବଂ ରେଡିଓ ମାନଙ୍କରେ ଓଡ଼ିଆ ଭାଷାରେ ହୋଇଥିବା ଘଟଣାବଳୀକୁ ପ୍ରସାର କରିଥାନ୍ତି ଯେମିତିକି ଗୋଟିଏ ସାଧାରଣ ଲୋକ ସହଜରେ ବୁଝିପାରିବ